ନାଚ ହେଲେ ପୁଅ ପିଲାମାନେ ଧୋତି ଏବଂ ପଞ୍ଜାବୀ ପିନ୍ଧନ୍ତି ଏବଂ ହାତରେ ବାଡ଼ି ଧରିକି ନାଚ ନୃତ୍ୟ କରନ୍ତି ଏବଂ ବିଭିନ୍ନ ପର୍ବପର୍ବାଣିରେ ସେ ନାଚ ହୁଏ ଏବଂ ଢ଼ୋଲ ସାହାଯ୍ୟ ହୁଏ ଏବଂ ଆଦଳ ଆଉ ଝିଅ ପିଲାମାନେ ଶାଢୀ ପାଦରେ ଘୁଙ୍ଗୁର ଏବଂ ମଥାରେ ଚନ୍ଦନ ଟିଭି ପାଦରେ ଅଳତା ଏବଂ ବିଭିନ୍ନ ପ୍ରକାର ରୂପାର କିମ୍ବା ସୁନାର ଅଳଙ୍କାର ପିନ୍ଧିଥାନ୍ତି ଏବଂ କସ୍ମେଟିକ୍ ସଜ ମଧ୍ୟ ପିନ୍ଧିଥାନ୍ତି ଓଠରେ ଲିପ୍ଷ୍ଟିକ୍ ଏବଂ ଶାଢ଼ୀ ଆଉ ସେମାନଙ୍କର ବିଭିନ୍ନ ପ୍ରକାରର କସ୍ମେଟିକ୍ ସଜ ଅଛି ଏବଂ ସେମାନଙ୍କର ପାରମ୍ପାରିକ ଛଉ ନୃତ୍ୟ ଝୁମର ଏବଂ ବିଭିନ୍ନ ପ୍ରକାର ନାଚର ବିଭିନ୍ନ ପ୍ରକାର ସଜ ଅଛି ଏବଂ ସେମାନେ ନିଜର ନୃତ୍ୟ ଶିଳ୍ପୀ ନିଜ ଢ଼ଙ୍ଗରେ ଦେଖାଇଥାନ୍ତି ଯେଉଁ ପର୍ବର ଯେଉଁ ପ୍ରକାରର ନାଚ ସେମାନେ ସେଇ ପ୍ରକାର ଦେଖାଇଥାନ୍ତି ଏବଂ ସେମାନଙ୍କର ଯୋଉ ନାଚର ସେଇପ୍ରକାର ଅଳଙ୍କାର ପିନ୍ଧି ନିଜର ପାରମ୍ପାରିକ ନାଚର ଢ଼ଙ୍ଗି ଦେଖେଇଥାନ୍ତି ଏବଂ ସେମାନଙ୍କର ନାଚକୁ କିଭଳି ଭାବରେ ଲୋକମାନେ ପ୍ରଶଂସା କରିବେ ସେଇଭଳି ଭାବରେ ସଜ ହେଇଥାନ୍ତି ଏବଂ ନିଜର ନାଚକୁ ସେମାନେ ଅନ୍ୟମାନଙ୍କ ଅପେକ୍ଷା କେମିତି ଭଲ ନାଚିବେ ସେ ସେ ବିଷୟରେ ସେମାନେ ନିଜେ ନିଜର ବାଗ ଅନୁସାରେ ଢ଼ଙ୍ଗ କରିଥାନ୍ତି ଏବଂ ନିଜର ନାଚକୁ ସେମାନେ କିଭଳି ଉପରକୁ ଯିବ ସେମାନେ ସେଭଳି ଭାବରେ ନିଜର ନାଚକୁ ସେମାନେ ନିଜେ ଭଲ ଭାବରେ ନାଚିଥାନ୍ତି ଏବଂ ଭଲ ଭାବରେ ସଜ ହୋଇଥାନ୍ତି